ନମସ୍କାର ନମସ୍କାର କୁହନ୍ତୁ ଆଜ୍ଞା ଆଉ ଯୋଗ ହଁ ଯୋଗ କ୍ଲାସ୍ ହେଉଛି ଆଉ ଦେଖନ୍ତୁ ଯୋଗ କ୍ଲାସ୍ର ଆଉ ଫିସ୍ ସେମିତି କିଛି ବଡ଼ ଫିସ୍ ନାହିଁ ଯୋଉଠି ନ ମିଳିଲା ଦେଉଛି ମାସକୁ ଗୋଟେ ଟଙ୍କା ପାଞ୍ଚଶହ ରହୁଛି ଫିସ୍ଟା ଯାହାକି ଆମର ସେଣ୍ଟରର ଯୋଗ ସେଣ୍ଟର୍ର ରିପାୟାରିଂ ବା ତାର ମରାମତି ବା ତାର ଦେଖଣାହାରୀ ଏହି ସବୁ କାମ ପାଇଁ ଆଉ ଯୋଗ ତ ଆମର ଶାରିରୀକ ଇନ୍ନତି ପାଇଁ କରାଯାଏ ଆଉ ଯୋଗକୁ ଲୋକ ବହୁତ ଭଲ ବି ପାଉଛନ୍ତି ଆଉ ବହୁତ ଲୋକ ଜାଣି ମଧ୍ୟ କରି ପାରୁ ନାହାନ୍ତି ସମୟର ଅଭାବ ତେଣୁ ଯୋଗର ଯୋଗ ଶିଖିବା ପାଇଁ ଆଗ୍ରହୀ ଯୋଉଥିପାଇଁ ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରୁଛି ଆଉ ଆପଣ ଏକୁଟିଆ ଅଛନ୍ତି ନା ଆଉ କିଏ ରହିବେ ଆପଣମାନଙ୍କ ସାଙ୍ଗରେ ଆଚ୍ଛା ହଉ ହଁ ଆମର ମର୍ଣ୍ଣିଂ ଇଭିନିଂ ଦୁଇଟା ଟାଇମ୍ ରହୁଛି ଯୋଗ କ୍ଲାସ୍ର ଆପଣଙ୍କର ସୁବିଧା ଅନୁସାରେ ଆପଣ ମର୍ଣ୍ଣିଂରେ ଆସିପାରିବେ ଦିନବେଳା ସକାଳ ବେଳା ଆସି ପାରିବେ ସେ ବି ହେବ ନଚେତ୍ ସନ୍ଧ୍ୟାବେଳେ ଆପଣଙ୍କ ଯୋଉ ସମୟ ଯେମିତି ଆପଣଙ୍କୁ ସମୟ ଭଲ ଲାଗିବ ସେଇ ଅନୁପାତରେ ଆପଣ ଆଜ୍ଞା କାହାକିଁ ନା ଯୋଗ ଦେଖନ୍ତୁ ଆମର ଭାରତ ଏଇ ଯୋଗରେ ବହୁତ ଖ୍ୟାତି ଅର୍ଜନ କରିଛି ଆଉ ଭାରତକୁ ଲୋକ ଅନୁକରଣ କରୁଛନ୍ତି ଅନ୍ୟ ଦେଶଗୁଡ଼ାକ ଭାରତର ଯୋଗ ଶୈଳୀ ଆଉ ଭାରତର ଚାଳିଚଳଣୀ ଏବେ ସବୁ ଅନୁଧ୍ୟାନ କଲେଣି ଯାହା ଫଳରେ ସେମାନେ ସୁସ୍ଥ ରହିବାକୁ ଲାଗିଲେଣି କିନ୍ତୁ ଆମେ ଭାରତରେ ରହି ଆମର ଜନ୍ମିତ ଜିନିଷଟି ବା ଆମର ଦ୍ୱାରା ଋଷି ମୁନିମାନଙ୍କ ଦ୍ୱାରା ମିଳିଥିବା ଆମକୁ ଯୋଉ ମାନେ ଅମୂଲ୍ୟ ଏଇ ଯୋଗ ଆମେ କରି ପାରୁନୁ ତେଣୁ ଆପଣମାନେ ଇଚ୍ଛା କରିଛନ୍ତି ବହୁତ ବହୁତ ଧନ୍ୟବାଦ ସେଇଥିପାଇଁ ଏବଂ ଆପଣ ଯୋଉ ସାଙ୍ଗମାନେ ଅଛନ୍ତି ସେମାନେ ବି ଏଇ ସବୁ ପାଖା ପାଖି ଅଛନ୍ତି ବା ବେଶୀ ଦୂରକୁ ଅଛନ୍ତି ଆପଣଙ୍କ ସାଙ୍ଗମାନେ ଅଛନ୍ତି ଯୋଗ ଶିଖିବା ପାଇଁ ସେମାନେ କେତେ ପାଖାପାଖି ଅଛନ୍ତି ସକାଳ ଆଉ ସନ୍ଧ୍ୟା ରହୁଛି ଆପଣମାନେ ବିଚାର କରନ୍ତୁ ସାଙ୍ଗମାନେ କଥା ହୋଇ ଯାଆନ୍ତୁ କୋଉ ସମୟରେ ଆମେ ଶିଖି ପାରିବା ବା ଶିଖେଇ ପାରିବା ଭଲ ରହିବ ଆଉ ଆପଣଙ୍କୁ ସମୟଟା ସୁହାଇବାଟା ଦରକାର ଆମର ବହୁତ ବହୁତ କମ୍ ପ୍ରାଇସ୍ ରହିଛି ଯୋଉଟାକି ନେବା କଥା ନୁହଁ ଯୋଗ ତ ଫ୍ରିରେ ଶିଖାଇବା କଥା କିନ୍ତୁ ଆମର କେବଳ ଯୋଗ ସେଣ୍ଟରର ରକ୍ଷଣବେକ୍ଷଣ ପାଇଁ ଟଙ୍କା ସାହାଯ୍ୟ ଟଙ୍କା ପାଞ୍ଚଶହରେ ଗୋଟେ ବହୁତ ନୋମିନାଲ୍ ମାନେ ବହୁତ କମ୍ ଗୋଟେ ଫି ତାର ରଖାଯାଇଛି ବା ଦେୟ ରଖା ଯାଇଛି ଆଉ ସେଇଟା କିଛି ନୁହଁ ଆଜିର ସମୟରେ ଜଣେ ଦେଇପାରିବ

ଆଜ୍ଞା ଠିକ୍ ଅଛି ଠିକ୍ ଅଛି ଆଜ୍ଞା ଆଜ୍ଞା ଆଜ୍ଞା ହଉ ତାହାଲେ